କୁହନ୍ତୁ ଆଜ୍ଞା ସାର୍ଟ ତ ଆଜ୍ଞା ଟିକେ ବେଶି ରେଟ୍ ପଡୁଛି ଯେନ୍ତା କ ଲାଗି ଦେଖୁଛ ବନ ନା ହାତ ପନି ମେସିନ୍ ଫୁନି କପଡ଼ା ମାନେ ଟିକେ ଛାପା ମାନ ଟିକେ ସେଆଡୁ ଆଣିକରିଲେ ଆର୍ ଓଡ଼ିଶାରେ ବ ବିିକ୍ରି ବଲେ ଆଜ୍ ଟିକେ ଚିପ୍ ପଡ଼ବା ଆଜ୍ଞା ଆପଣଙ୍କୁ

ଟି ସାର୍ଟ ମାନ ଦେଖୁନ୍ ଆଜ୍ଞା ଯେନ୍ଟା ଗୋଟେ ଦେଢ଼ଶହ ଦୁଇଶହ ମିିଲୁଥିନ ତିନିଶହ ଚାରଶହରେ ପାଇବେ ଟିକେ ରେଟ୍ ପଡ଼ବା ନା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହେଲା କି ଆଜ୍ଞା ଠିକ ଠିକ ଆଜ୍ଞା ହଁ ପେମେଣ୍ଟ୍ ସାଙ୍ଗେ ସାଙ୍ଗ ଫୋନ୍ ପେ' ହେବା କ୍ୟାସ୍ ଦେଲେ ବି ଚଲବା ଆଜ୍ଞା ଆ୍ ଆଜ୍ଞା ଆଜ୍ଞା ଆବାଜ ଆଜ୍ଞା ଯେନ୍ତା କଲେ ବି ହବ ଆଜ୍ଞା